ହଁ ହ୍ୟାଲୋ ହଁ ସାର୍

ହଁ ହଁ ଆମ ହଷ୍ଟିପେ ମେଡ଼ିକାଲ୍ରେ କିଛି ଅସୁବିଧା ସୁବିଧା ଅଛି ବା ସବୁ ପ୍ରକାର ସୁବିଧା ଆଉ ବାହାରୁ ବି ଡକ୍ଟର ଆସି ଚିକିତ୍ସା କରନ୍ତି ଆଉ ମେଡ଼ିକାଲ୍ କାଡ଼୍ ଅଛି ଲେ ମାହାଳିଆ ଓଷ ଯେମିତି ସବୁ ପକାର ସୁବିଧା ବା

କାଡ଼୍ ହେଉଛି ବା ରାତି ସନ୍ଧ୍ୟା ଛଅଟାରୁ ବନ୍ଦ ହେଇଯାଉଛି ଆଉ ହଁ ହଁ ସବୁ ପିଇବା ପାଇଁ ଆକ୍ୱାଗାଡ଼୍ ଲାଗିଛି ବା ରହିବାକୁ ଘର ବି ଅ ନାହିଁ ନାହିଁ କିଛି ଅସୁବିଧା ନାହିଁ ଏଇଠି ସବୁ ପକାର ସୁବିଧା ଦିଆ ହଁ ସବୁ ପକାର ସୁବି ହଁ ଠିକ ଅଛି ହଁ ଅସୁବିଧା ନାହିଁ ଆପଣ ଆସନ୍ତୁ ସେ ସ୍କାନ୍ କରିକି ସବୁ ଦେଖା ଚେକିଙ୍ଗ୍ କିଛି ଅସୁବିଧା ନାହିଁ ଆସନ୍ତୁ ସବୁ ପକାର ସୁବିଧା ଅଛି ଯଦି ଆ ମେଡ଼ିସିନ ହରା ସବୁ ମାଗଣା ମିଳିପାରିବ ଆପଣ ଏଇଠି ମିଳିବ ହଁ ଆଇଁ କୁହନ୍ତୁ ହଁ ହଁ ହଉ